ଆମର୍ ବାଡ଼ି ବଗିଚା ଗୋଟେ ସୁନ୍ଦରଟା ଅଛେ ସେନ ନଳକୂଅ ବି ଅଛେ ସେନ ଗାଧାଗାଧି କରୁଛୁ ପାଣି ବେହିକିନା ସେ ନାଳିରେ ଗଛ ମାନେ ନାଇଁ ଜଗାଲେ ବି ତାର ତାର ହେଉଁଛେ ବୋଇଲେ ତାକେ ଟିକେ ଯତ୍ନ କର୍ବାର୍ ପଡ଼ସି ଯେ ମଝିରେ ମଝିରେ କାଣା ହେଉଛେ କି ପତର୍ ଶୁଖିକରି ହଳଦିଆ ହେଇଯଏ ମଝିରେ ନାଇଁ ଫେନ୍ ଅନୁମାନ କରିକି ଦେଖିକିରି ଯିଏ ସେଟା ବୁଢ଼ା ପତର୍ ବୋଲେ ଯେନ୍ ପତର୍ ଆଗ ହଉଛେ ସେ ବୁଢ଼ା ହେଇକିରି ହଳଦିଆ ହେଇକିରି ପଡ଼ିଯାଉଛେ ବାକି ଫୁଣି ନୂଆ ପତର୍ ହେଉଛେ ଫଳ ବି ବଢ଼ିଆ ସୁନ୍ଦର ଫଳ ହେଉଛେ ଆର୍ କେନ୍ଟା ଶାଗୁଆ ବୋଲେ କେନ୍ଟା ଲାଲ ବୋଲେ କେନ୍ଟା ଗୁଲାପି ବୋଲେ ହେନ୍ତା ହିସାବରେ ଗୋଟେ ସୁନ୍ଦର ଦିଶୁଛେଁ ହେଲେ ମଝିରେ ମଝିରେ ସେଟା ମୂଷା ଗୁଟେ ଆସୁଛି ଆରୁ ସେ ଆମର ପାଖେ ଅଛନ୍ ଗୁଟେ ମୋ ପାଣି ବୋହିସନ୍ ତାଙ୍କର ଘରୁ ଗୋଟେ ସେ କୁନ୍ଦୁଲା ମୂଷା ବଢ଼େଟା ସେ ବିଲେଇ ବିଲେଇବାର ଦିଶି ଇ ସାରା ଆଉଛେ ହେରି ସବୁବେଳେ କୁଡ଼ୁଛେ ଗ୍ ତଲ ତଲ ଘାସ୍ ତଲ ତଲ କୁଡ଼ି ଦଉଛେ ସେଟା କାଣା କୁଡ଼ୁଛେ କାଁ ଇଏ ତ ନାଇଁ ଖାଏ ଆଁ ଏଟା କାଁ ହେଲାକି କରୁଚି ଯାଇଁ ଦେଖିଲି ଯେ ଏ ଶଳା ଘୁଇ ମାନେ ଇକିରିକିରି ସେ ଭିତରେ ରହୁଛନ୍ ସେ ଶଳଲା ତ ଘୁଇ ଖାଇବାର୍ ଲାଗି ତ ଚିରି ଇଚିରିଇଚିରି ସବୁ ଗଛମାନଙ୍କୁ ଦେଉଛେ ଡୁଲେ ଫୁନି ଲୋକ ମାର ଦେବାର୍ ପାନି ବୁଡ଼ି ଯାଇକେ ମରିଯିବା ବୁଡ଼ି ଯାଇଲେ ଫେନ୍ ସେ ଶଲା ଆର ଦିନ ସେଆଡ଼କେ ଉଖରେ ଦେଉଛେ ଏହା ଇ ସବୁ ଧନ୍ଦା ସବୁବେଲେ ଚାଲିଛେ ଏ ଶଲା ମୂଷାକେ ମାରବାର୍ ଲାଗି ବହୁତ ଚେଷ୍ଟା କରୁଛେଁ ନାଇଁ ମାରି ପାରୁଛେ ଏରୁୁ ଭାବିଲି ଯେ ଯିଏ ଯେନ୍ତା କହିଲେ ଯଦି ହେ ମୂଷା ଲାଗିଛେ ବୋଇଲେ ଯଦି ଆସୁଛେ ତୁମର ବାରିକେ ଆର୍ ଏନ୍ତା ଯଦି କରୁ ହ ଆସୁଛେ ସେଇଟା ଘର ମୂଷା ବି ହେଉଛନ୍ ସେ ମାୟକେ ଚୋର ସୋର ମାୟକେ ସବୁ ଦେଉଛନ୍ ଖାଇ ସବୁ କଣା ହୋଇଛେ ଆମକୁ ବି ଆସିଛେ ସେ ଆମ୍କେ ବି ଖାଇ ଦେସନ୍ ସେ ନଡ଼ିଆ ଗଛଟି ଅଛେ ଯେ ସେ ଘର ପାଖର ଘର ଗୁଟିଏ ଅଛନ୍ ଯେ ସେ ଘରର ଉପରୁ ତ ମୂଷାମାନେ ଆସୁଛନ୍ ବେଲ୍ ଗଛଟେ ଅଛେ ଲାଗିଛି ଯେ ଆର୍ ନଡ଼ିଆ ଗଛକେ ଆସିକରି ଆମ ଗଛ୍କେ ଡେକି ଦେଉଛନ୍ ଫ୍ରାଙ୍କ କରି ଇଆଡ଼େ ଇ ମୂଷା ଚାଲିଯାଏ ସେଆଡ଼େ ସେ ମୂଷା ଚାଲିଯାଏ କେନ୍ତା କର୍ସି ବୋଇଲି ଆରେ ପୁତାର୍ ହାଟୁ ମିଲ୍ସି ସେ ମୂଷା ମରା ଉଖେନ୍ ମରା କାଣା କାଣା ପୁଡ଼ିଆ ହଉସି ଯେ ସେନୁ ଆନିକରି ଦେଲି ଦିନେ ପକେଇ ଆର୍ କାହିଁ ଯିବା ବେଟା ଏ ରୋଡ଼ ତଲେ ସବୁ ପଡ଼ିଥାନ୍ ଆଲିଆ ଆଲିଆ କରିକିରି ସବୁ ଇନ୍ତା ସବୁ ଧନ୍ଦା ଗୁଡ଼ାକ ହେସି ସବୁ ବେପାର୍ ପନିପରିବା ଟିକେ ଭଲଟା ଖାଇମି ବୋଲେ ହେଲେ କେନ ହେଉଛି